ବ୍ରାହ୍ମଣଙ୍କ ଏକ ରହସ୍ୟ ହେଉଛି ଆମେ ଯେଉଁଠି ଯଦି ପୂଜା କରିବା ତା'ହେଲେ ସେଠାକୁ ଯାଇ ପୂଜା କରନ୍ତି ଏବଂ ତାଙ୍କର ଯେଉଁ ଗୀତ ସବୁ ଗାଇଥାନ୍ତି ଏବଂ ମନ୍ତ୍ର ପାଠ ସବୁ ଯୋ ହୋମ କଲା ବେଳେ ଯେଉଁଟା କହିଥାନ୍ତି ସେଇଟା ଆମକୁ ବହୁତ ଆକର୍ଷଣୀୟ କରିଥାଏ ଏବଂ କୌଣସି ପୂଜା କିମ୍ବା କୌଣସି ଜାଗାରେ କିମ୍ବା କୌଣସି ପୂଜା ହେଉଛି ଶନି ମେଳା ହେଉଛି କିମ୍ବା ନାମ ଯଜ୍ଞ ହେଉଛି କିମ୍ବା କୌଣସି ବାହାଘରରେ ବି ବ୍ରାହ୍ମଣଙ୍କୁ ଲାଗିଥାଏ ଏବଂ ବ୍ରାହ୍ମଣ ଯେଉଁଠିକି ଯାଆନ୍ତି ସେ ଜାଗାକୁ ସେ ଜାଗା ଯଦି ଅପବିତ୍ର ହୋଇଥିବ ତା'ହେଲେ ବ୍ରାହ୍ମଣଙ୍କ ପାଦ ଯଦି ସେଇ ଘରରେ ପଡ଼ିବ ତା'ହେଲେ ସେ ଘର ପୁରା ପବିତ୍ର ହୋଇଯିବ ଏବଂ ଯେଉଁ ଘରେ ଯଦି ହୋମ ଯଜ୍ଞ କରୁଛନ୍ତି ବ୍ରାହ୍ମଣ ତା'ହେଲେ ସେ ଘରରୁ ଅଶାନ୍ତି ଅନିଷ୍ଟ ସବୁ ଦୂର ହେଇଯିବ ଗୋଟେ ଘରରେ ଯଦି ବ୍ରାହ୍ମଣ ହୋମ କରୁଛନ୍ତି ତା'ହେଲେ ସେ ବ୍ରାହ୍ମଣଙ୍କୁ ଆମେ କୌଣସି ପଇସା କିମ୍ବା ଦାନ କିମ୍ବା ଚାଉଳ ଇତ୍ୟାଦି ପନିପରିବା ଯେଉଁ ଯେଉଁ ସବୁ ଜିନିଷ ଲାଗି ତାହାକୁ ଆମେ ଦେବା ପାଇଁ ବାଧ୍ୟ ଏବଂ ବ୍ରାହ୍ମଣଙ୍କ ଗୁଣ ହେଉଛି ଏହାକି ଯେ ବ୍ରାହ୍ମଣମାନେ କୌଣସି ବ୍ୟକ୍ତି ଯଦି ବ୍ରାହ୍ମଣଙ୍କୁ ଭଲ ଭାବରେ ଯଦି ତାଙ୍କ ମନରେ ଯଦି କ୍ରୋଧ ନ ରଖିକି ବ୍ରାହ୍ମଣଙ୍କୁ ଗୋଟେ ଯଦି ମୁଣ୍ଡିଆ କିମ୍ବା ନମସ୍କାରଟେ କରୁଛି ତା'ହେଲେ ବ୍ରାହ୍ମଣ ଯଦି ରୋଗ କ୍ରୋଧରେ ଯଦି ନ କହିିକି ଭଲ ମନରେ ଯଦି ସେ ଲୋକକୁ ଯଦି ଆଶୀର୍ବାଦ ଦଉଛନ୍ତି ତା'ହେଲେ ବହୁତ ଭଲ ଏବଂ ବ୍ରାହ୍ମଣଙ୍କ ସେଇଟା ହେଉଛି ବହୁତ ଆକର୍ଷଣୀୟ ଗୁଣ ଆମକୁ ପୁରା ଆକର୍ଷିତ କରିଥାଏ ଏବଂ ବ୍ରାହ୍ମଣଙ୍କ ଯେଉଁ ଗୀତ ସବୁ ଗାଇଥାନ୍ତି ହୋମ କଲା ବେଳେ କିମ୍ବା ପୂଜା କଲା ବେଳେ କିମ୍ବା ନାନା ଜାଗାରେ ଯେମିତି ପୂଜାମାନେ କରୁଥାନ୍ତି ସେଠାରେ ଯେମିତି ଗୀତମାନେ ବୋଲୁଥାନ୍ତି ତାଙ୍କ ଗୀତ ଶୁଣିବାକୁ ଆମକୁ ପୁରା ବହୁତ ଆକର୍ଷଣୀୟ କରିଥାଏ ଏବଂ ବ୍ରାହ୍ମଣ ହେଉଛି ଭଗବାନ ସହିତ ସମାନ ତାକୁ ଯଦି ଆମେ ଭଲ ଭାବରେ ମାନୁଛନ୍ତି ତା'ହେଲେ ସେମାନେ ଯଦି ଆମକୁ ଭଲ ଭାବରେ ଆଶୀର୍ବାଦ କରୁଛନ୍ତି ତା'ହେଲେ ବ୍ରାହ୍ମଣଙ୍କ ଆକର୍ଷଣୀୟ ଆମ ଆଡ଼କୁ ବି ଆସିବ ଆଉ ଆକର୍ଷଣୀୟ ଆମ ଆମେ ତାଙ୍କୁ ବି ଆକର୍ଷଣୀୟ କରିବାକୁ ପୁରା ଭଲ ଭାବରେ ଆକର୍ଷଣୀୟ ହେଇଥାଉ ଏବଂ ସବୁ ଜାଗାରେ ହୋମ ଯଜ୍ଞ କଲାବେଳେ ବ୍ରାହ୍ମଣଙ୍କ ଯେଉଁ ସେ ଗୁଣଟା ସବୁଠି ରହିଥାଏ ସେମାନେ ପୁରା ଭଲ ଭାବରେ ଦେଇଥାନ୍ତି ଗୀତ ସବୁ ଭଲ ଭାବରେ କରିଥାନ୍ତି ବ୍ରାହ୍ମଣଙ୍କୁ ଆମେ ଭଲ ଭାବରେ ମାନିବା ଏବଂ ତାଙ୍କର ସବୁ ଭଲ ଗୁଣ ଆମକୁ ଆକର୍ଷଣୀୟ କରିଥାଏ